ଆମ ଗାଁ ରେ ପ୍ରାୟତଃ ସବୁ ପିଲା ଖେଳ ଖେଳ ଖେଳିଥାନ୍ତି ଆଉ ସବୁ ଗାଁ ରେ ମଧ୍ୟ ସେମିତି ହୁଏ କିନ୍ତୁ ସବୁ ଗାଁ କଥା ମୁଁ କହି ପାରିବିନି କିନ୍ତୁ ଆମ ଗାଁ କଥା ମୁଁ କହୁଛି ଯେ ଆମର ଗୋଟେ ଟାଇମ୍ ଅଛି ଯେ ଚାରିଟା ହେଲା ବେଳେ ସମସ୍ତେ ସେ ପଡ଼ିଆ କୁ ପହଞ୍ଚିବା ଆଉ ସମସ୍ତେ ମଧ୍ୟ ସେଇଠି ପହଞ୍ଚନ୍ତି ଆଉ ସମସ୍ତେ ମିଶିକି ଖେଳ ଖେଳିଥାଉ ବିଭିନ୍ନ ପ୍ରକାର ଖେଳ ହୁଏ ସେଇଠି ଯାହାର ଯେଉଁଟା ରୁଚି ସେମାନେ ସେଇ ପ୍ରକାର ସେଇ ଭଳିଆ ଖେଳ ଖେଳି ଥାଆନ୍ତି ଆଉ ଯାହାର ଯେଟା ରୁଚି ସେମିତି ସେମାନେ ଖେଳୁଥାନ୍ତି ଆଉ ମୁଁ ଯେମିତି ମୋର ଭଲ ଲାଗେ ମୋତେ କ୍ରିକେଟ୍ ଖେଳିବାକୁ ତ ମୁଁ କ୍ରିକେଟ୍ ଖେଳେ ମୋ ସାଙ୍ଗ ଗୁଟେ ଭଲ ପାଏ ସେ ଫୁଟବଲ୍ ଖେଳିବାକୁ ସେ ଫୁଟବଲ୍ ଖେଳେ ତ ସେମିତି ଯିଏ ଯାହା ଯେଟା ରୁଚି ସିଏ ସେମିତି ଖେଳନ୍ତି ଆଉ ବହୁତ ଲୋକ ମଧ୍ୟ ସେଇଠି ଯାଆନ୍ତି ଆଉ ଚାରିଟା ଟାଇମ୍ରେ ସେଇଠି ଟିକେ ଖେଳ ଖେଳ ଖେଳିଲେ ଆଉ ସବୁ ପିଲା ମାନଙ୍କର ମନ ଭଲ ରହିଥାଇ ଆଉ ଫୁର୍ତ୍ତି ବି ଗୁଟେ ଲାଗେ ଆଉ ଦୌଡ଼ ଫୋୖଡ଼ ଲ ହେଲେ ଦେହ ଭଲ ବି ରହିଥାଇ ସବୁ ଦିନକ ପାଇଁ ଆଉ ବର୍ଷ କୁ ଥରେ ଆମର ଏଇଠି ମକର ଟାଇମ୍ରେ ପ୍ରତିଯୋଗିତା ମଧ୍ୟ ହୁଏ ଯେମିତି ଆମ ଗାଁ ରୁ ସବୁ ଲୋକ ବୁଢ଼ା ବୁଢ଼ା ବର୍ଗ ର ଲୋକ କି ଛୁଆ ସମସ୍ତେ ସେଇଠି ଅଂଶ ଗ୍ରହଣ କରନ୍ତି ବୁଢ଼ା ମାନଙ୍କ ପାଇଁ ତାଙ୍କର ବିଭିନ୍ନ ପ୍ରକାର ତାଙ୍କର କ୍ୟାଟେଗୋରୀ ଅନୁସାରରେ ପ୍ରତିଯୋଗିତା ରଖା ଯାଇଥାଇ ବୁଢ଼ା ମାନଙ୍କ ପାଇଁ ବୁଢ଼ା ଅଲଗା ଛୁଆ ମାନଙ୍କ ପାଇଁ ଛୁଆ ଅଲଗା ତ ବୁଢ଼ା ମାନେ ଯେମିତି କବାଡ଼ି ଖେଳନ୍ତି ତାକର୍ ଛୁଆ ମାନେ ଯେମିତି ତାଙ୍କ ଦୌଡ଼ ଖେଳନ୍ତି ଆମର ଯେମିତି ୟଙ୍ଗ ଟୋକା ଯେମିତି ଦେଖାଯାଆନ୍ତି ତାଙ୍କର ସେମାନେ କ୍ରିକେଟ୍ ଖେଳନ୍ତି କିମ୍ବା ଫୁଟବଲ୍ ଖେଳନ୍ତି ଏମିତି ସବୁ ପ୍ରତିଯୋଗିତା ଥାଇ ବୁଢ଼ୀ ମାନଙ୍କ ପାଇଁ ତାଙ୍କର ଦୌଡ଼ି ଟଣା ଥାଏ ଆଉ ଝିଅ ପିଲା ସେମାନେ ତାଙ୍କ ପାଇଁ ବୋହୂ ଚୋରି ଥାଏ ଏମିତି ବିଭିନ୍ନ ପ୍ରକାର ଖେଳ ହେଇ ଥାଇ ଆଉ ଖେଳ ଯୋଗୁ ଆମ ସମାଜରେ ଭଲ ମାନେ ସମାଜଟା ଗଠିତ ହେଇଥାଇ ଆଉ ଖେଳ ହେଲେ ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଦେହ ସୁସ୍ଥ ରହିଥାଇ ଆଉ ଖେଳ କଲେ ସବୁ ପିଲା ଅଂଶ ଗ୍ରହଣ ବି କରି ପାରିବେ ଆଉ ବହୁତ ଦୂର ଦୂର ଜାଗାକୁ ମଧ୍ୟ ଯାଇ ପାରିବେ